ହଁ କିଏ କହୁଛ ହଁ କାଏଁ ହେଲା

କା'ଣା ଘରେ ରଖବାର୍ ଲାଗି କି ଯୌତୁକ ଦେବାର୍ ଲାଗି ହଁ ହଁ ଆର୍ କା'ଣା କା'ଣା ଦରକାର୍ ହଁ ଯେ କେନ୍ କାଠ୍' ର ଟା କଲେ ତମ୍କୁ ସୁବିଧା ହେବା ବେଲେ ସବୁ ସେ କାଠ ଉପରେ ନିର୍ଭର୍ ଆଏ କାଠ'ଟା କର୍ବ କି ସାଗୁନ୍ କାଠ'ଟା କର୍ବ କି ଗମେର୍ କାଠ'ଟା କର୍ବ ଏସବୁ ଯେନ୍ତା ଯେନ୍ ହିସାବେ କର୍ବ ସେଇ ହିସାବ୍ ରେ ରେଟ୍ ପଡ଼୍ବା ସାଗୁନ୍ କାଠ'ଟା ଯଦି କର୍ବ ପଡ଼ିଯିବା ପଲଂକ୍ ଖଟ୍ର ପଟା ଯଦି କର୍ବ ହେଲେ ଚାଏର୍ ହଜାର୍ ପଡ଼ବା ସୋଫା ସୋଫାର ମାନେ ଏ ସିଙ୍ଗଲ୍ଟା କର୍ବ କି ଡବଲ୍ କର୍ବ ହଁ ଡବଲ୍ଟା ଦୁଇ'ଟା ଦୁଇ'ଟା ବେଲେ ହେଟା ପଡ଼ିଯିବା ତମ୍କୁ ଛଅ ହଜାର ସାତ ହଜାର ଖଂଡ଼େ ପଡ଼ିଯିବା କଲେ ଟିକେ କମ୍ବା ତଥାପି ହେନ୍ତା ପାଞ୍ଚ ଛଅ ହଜାର କେତେ କମ୍ ପଡ଼ବା ଆଉ

ହଁ ଯେ ଯେନ୍ଟା ତମେ ଚାହେଁବ ସେଟା ହେବା ସାଗୁନ୍ ଟା ଭଲ୍ ଆସ୍ବା ନି ହେ ସାଗୁନ୍ ଟା ଭଲ୍ ରହୁଛେ ନି ହଁ ଠିକ୍ ଅଛେ ସାଗୁନ୍ ଟା ପଡ଼ଲେ ଟିକେ ରେଟ୍ ଟିକେ ଅଧିକା ପଡ଼ବା ଆର୍ କାମ୍ ସଫା ହେବା

ହଁ ଠିକ୍ ଅଛେ ଠିକ୍ ଅଛେ କେଭେ ତମର ବିହା କେଭେ ଯେ ଚାଏର୍ ତାରିଖ୍ ଚାଏର୍ ଦିନ୍ ବେଲେ ହେନ୍ତା ତିରିଶ୍ ଦିନ୍ ଏକ ଦୁଇ ଆଡ଼େ ଆସ୍ବ ନେଇଯିବ

ଆରୁ ତମେ ଗାଡ଼ି ଗାଡ଼ି ଆଣିକରି ଆସ୍ବ କି ଇନୁ କି ବ୍ୟବସ୍ଥା କର୍ବି ଇଦି ନେବ ହଁ ଠିକ୍ ଅଛେ ଠିକ୍ ଅଛେ ହେଲେ ହେଲା ତିନେ ରଖ୍ମି ହଁ ହ୍ୟାଲୋ ଠିକ୍ ଅଛେ ଠିକ୍ ଅଛେ ଠିକ୍ ଅଛେ ଓହୋ କହୁଥିଲେ ହଁ ଠିକ୍ ଅଛେ ଯେତ୍କି ଯେତ୍କି ଦର୍କାର ସବୁ ସେଟା ଗୁଟେ ଲିଷ୍ଟ୍ କରିକିରି ପଠେଇଦିଅ ମତେ ଇଟା ପିଣ୍ଡାଟେ ହେଟା ସାଇଜ୍ ଜାନିକିରି ଦାମ୍ ହେବା ବେଲେ ସବୁ ତିଆରି ସର୍ଲେ ଯେନ୍ଟା ହେବା ସବୁ ମୋଟାମୋଟି ହିସାବେ ରେଟ୍ କହିଦେମି ଯେ ଠିକ୍ ଅଛେ ଠିକ୍ ଅଛେ ରଖୁଛେ ହାଁ